ମୋର ଆଉଟ୍ଡ଼ୋର ପେଣ୍ଟିଙ୍ଗ୍ ପ୍ରତି ବହୁତ ଆଗ୍ରହି ଥିଲା ଯେମିତିକି ଲାଇଭ୍ ପେଣ୍ଟିଙ୍ଗ୍ରେ ମୁଁ ଯାଇଥିଲି ଦୁଇ ତିନି ଜଣ ଯାଇଥିଲୁ ସେଥିରେ ଦଶ ଲୋକ ଖଣ୍ଡେ ଥିଲେ ତ ସେଠି ଲାଇଭ୍ ପେଣ୍ଟିଙ୍ଗ୍ କରିବା ବହୁତ କଷ୍ଟକର ଥିଲା ତ କାରଣ ସେଠି ଡର ଥିଲା କି ଆମର କାଳେ ରଙ୍ଗ ଦେବାରେ ଭୁଲ ହୋଇଯିବ କି ନା ଆଉ କିଛି ଭୁଲ କରିଦେବି ଆର୍ଟ କରିବାରେ ତ ବହୁତ ଡର ଥିଲା କିନ୍ତୁ ମୁଁ ବହୁତ ଭଲ କରିଥିଲି ବାକି ନର୍ଭସ ଟିକେ ଥିଲି କାରଣ ସେଠି କମ୍ପିଟିସନ୍ ଟାଇପ୍ର କରାହୋଇଥିଲା କି ତିନି ଜଣଙ୍କ ମଧ୍ୟରୁ କିଏ ଭଲ ଆର୍ଟ କରିବ ଆଉ କେତେ ସମୟ ଭିତରେ ଆର୍ଟ କରିପାରିବ ତ ସେଥିପାଇଁ ମୋତେ ବହୁତ ଡର ଥିଲା ଆଉ ଯେହେତୁ ଲୋକଙ୍କ ଆଗରେ କରୁଛୁ ଯେହେତୁ ଲାଇଭ୍ ପେଣ୍ଟିଙ୍ଗ୍ଟା ତ ସେଥିପାଇଁ କାଳେ କେତେବେଳେ କେଉଁଠି ଭୁଲ ହୋଇଯିବ ତ ସେହି ଡରଟା ମନ ଭିତରେ ଥିଲା ତ ସେଥିପାଇଁ ମୁଁ ବା ଡରକୁ ଭିତରେ ରଖିକି ହଁ ଯାହାବି ହୋଇଯାଉ ମୁଁ ପେଣ୍ଟିଙ୍ଗ୍ଟା ମୋର କରିବି ଭାବିକି ମୁଁ ମୋର କରି ଚାଲିଲି ତା'ପରେ ସେ ଲାଇଭ୍ ପେଣ୍ଟିଙ୍ଗ୍ଟା ସରିଲା ପରେ ମୋର ବହୁତ ଭଲ କରିଥିଲି ତା'ପରେ ଦେଖିଲି ସମସ୍ତେ ମଧ୍ୟ ନାହିଁ ବହୁତ ଭଲ ହୋଇଛି ବୋଲି କହିଲେ